ଆମର ବଡ଼ ବାରି ବଡ଼ ବାରି ତା ଦିହରେ ବିଭିନ୍ନ ରକମର ଫଳ ଫୁଲରେ ଗଛଗୁଛ ଅଛି ଆଉ ଜହ୍ନି ଭେଣ୍ଡି କାକୁଡ଼ି ବାଇଗଣ ଲଙ୍କା ଭଲ ମନ୍ଦ ସବୁ ଲଗା ହୁଏ ଟିୱେଲ୍ ଅଛି ପାଣି ଦିଆ ହେଇଯାଏ ବି ପାଇପ୍ ଲାଗି ପାଣି ଦିଆହୁଏ ଆମର ଗୁହାଳେ ଗାଈ ଅଛି ରାତିରେ ଗାଈ ଖୋଲିକିରି ବି ତାକୁ ପଶି ଭାଙ୍ଗିରୁଜି ସବୁ ଖାଇଥୋଇ ଯାଏ ହାଁ ସବୁ ଖାଇଖୁଇ ଯାଏ ସକାଳୁ ପିଲାମାନେ ଭାରି ବିଗଡ଼ନ୍ତି ମୁଁ ତାଙ୍କ ଉପରୁ ବିଗିଡ଼େ ପାଟି କରନା ଗୋରୁ ତ ଖୋଲି ଯାଇଛି ଖାଇଯାଇଛି ସେମିତି କଲେ କ'ଣ ହେବ ବାଉଁଶ ପୋତିକରି ବାଡ଼ ବାନ୍ଧିଦେଉ ନା ବାଡ଼ ବାନ୍ଧିଦେଲେ ଗାଈ ଆଉ ପଶିପାରିବନି ତେଣୁ ବି ଗାଈ ଉପରେ ବିଗିଡ଼ିବ ନି କି ତମ ପରିଶ୍ରମର ବି ବୃଥା ଯିବ ବୋଲିକରି କହିବନି ହଁ ବାଡ଼ ପୋତିଦିଅ ବତା ଖଣ୍ଡେ ଖଣ୍ଡେ ବାନ୍ଧି ଦେଲେ ଗାଈ ପଶିପାରିବେନି ଆଉ ଏମିତି ବତା ବାନ୍ଧିକିରି ସାଇଡ଼୍ କରି ରଖୁ ଆଉ